ଯେତେବେଳେ ମୁଁ ପ୍ରଥମଥର ପାଇଁ କିଛି ରୋଷେଇ କରିବି ସେତେବେଳେ ମୁଁ ସର୍ବପ୍ରଥମେ ତ ୟୁଟ୍ୟୁବର ସାହାଯ୍ୟ ନେବି ଧରିନିଆଯାଉ କି ମୁଁ ପୋଟଳ ତରକାରୀ କରିବି ତ ମୁଁ ୟୁଟ୍ୟୁବରୁ ପୋଟଳ ତରକାରୀ କେମିତି କରାଯାଏ ଦେଖିବି ତାପରେ ସେ ତା' ଅନୁସାରେ ମୁଁ ଗ୍ୟାସ ଲଗେଇବି କଡେଇ ବସେଇବି ତାପରେ ସେଟା ଯେମିତି ସିଏ ତେଲ ପକେଇବ ସେ ତ ପୋଟଳ ଛାଣିକି ଏମିତି ରଖିଦେଇଥିବ ମୁଁ ବି ସେମିତି ପୋଟଳ ଛଣାଛଣି କରିକି ରଖିବି ତାପରେ ତେଲ ଗରମ ହେଲାପରେ ସେଠି ଜିରା ପିଆଜ ଲଙ୍କା ମସଲା ମାନେ ସବୁ ଘାଣ୍ଟିବି ତାପରେ ସେଟା ଯେତେବେଳେ ସେଟା ସେ ଯେମିତି କରିବ ୟୁଟ୍ୟୁବରେ ମୁଁ ସେମତି କରିବି ତାପରେ ସେତକ ସିଝିଗଲା ପରେ ସେଇଠେ ଆଳୁ ପୋଟଳଟା ପକାଇବି ତାପରେ ସ୍ୱାଦ ଅନୁସାରେ ଲୁଣଟା ବି ପକେଇବି ପକେଇଲା ପରେ ସେଇଟା ଢାଙ୍କିବି ଢାଙ୍କିଲାପରେ କିଛି ସମୟ ପରେ ସେଟା ସିଝିଯିବ ସିଝିଲାପରେ ମୁଁ ସେଇଟା ଭଲ ହେଇଚି କି ନାହିଁ କେମିତି ଜାଣିବି ତ ମୁଁ ତ ପ୍ରଥମଥର ପାଇଁ ରୋଷେଇ କରିଛି ତ ମୁଁ ମୋ ମା କୁ କହିବି ଆଉ ମାକୁ ସେଇଟା ଦେବି ଖାଇବାପାଇଁ ମା ଖାଇବ ଆଉ ମା ଯଦି ସେଇଟା ଖାଇବ ଖାଇଲାପରେ ସେ ଭଲ ହୋଇଛି କି ନାହିଁ କହିବ ଯଦି ଭଲ ହୋଇଛି କହିବ ତ ମତେ ଖୁସି ଲାଗିବ ଆଉ ଭଲ ହୋଇନି କହିଲେ ଟିକେ ଦୁଃଖ ଲାଗିବ ଆହୁରି